ମୋର ଛୁଆର୍ ଦିନୁ ମତେ ଚିତ୍ରାଙ୍କନ କର୍ବାର ବହୁତ ସଉକ ଥିଲା ମୋର ବାପା ଆଣିକିରି ଘରୁ ଦେଇଥିଲେ କଲର୍ ମାନେ ମହମ କଲର୍ ତାହାରୁ ଯିଏ ପେନସିଲ୍ କଲର୍ ୱାଟର କଲର୍ ଆହୁରି ଡିଫରେଣ୍ଟ ଟାଇପ୍ ଅଫ୍ ଆମର ବ୍ରସ୍ ମାନ ବି ଦେଇଥିଲେ ଆଉ ମୁଇଁ ଥରେ ଚିତ୍ରାଙ୍କନ କ୍ଲାସ୍ରେ ଆଡ଼୍ମିସନ୍ ବି କରିଥିଲି ସେନ୍ ଯେନ୍ ସାର୍ଟା ଆଇଥିଲେ ସେଟା ଭଲ୍ ଥିଲେ ଭଲ୍ ପଢ଼ାପଢ଼ି ପଢ଼ଉଥିଲେ ଆମ୍କୁ ଠିକ୍ ବତାଉଥିଲେ କେନ୍ତା କେନ୍ତା କାଟ୍ବାର୍ ଅଛେ ସବୁ ଷ୍ଟେପ୍ ୱାଇଜ୍ ବତାଉଥିଲେ ଆଉ ସେ ଆମ୍କୁ ବେସିକ୍ରୁ ଷ୍ଟାର୍ଟ୍ କଲେ ଯେ ଆମେ ଗୋଟେ ଗୋଲଟେ କାଟିକିରି ସେଥିରୁ କେନ୍ତା ବିଭିନ୍ନ ପ୍ରକାର ଚିତ୍ର କାଟି ପାର୍ମା ଗୋଟେ ସ୍କୋୟାର୍ ମାନେ ବର୍ଗ କ୍ଷେତ୍ର କାଟିକିରି ଆମେ ସେଥିରୁ କେନ୍ତା ବିଭିନ୍ନ ପ୍ରକାର ଚିତ୍ର କାଟି ପାର୍ମା ଇ ପ୍ରକାର ଜିନିଷ୍ ମାନ ସିଏ ଆମକୁ ବତଉଥିଲେ ତାହାରୁ ହେଲା ଯେ ଆମର୍ କଲର୍ କେନ୍ତି କର୍ମା କେନ୍ କେନ୍ କଲର୍କେ ମିଶାଲେ କାଣା କାଣା ଆସି ଆମେ କେନ୍ କଲର୍ ନେଇଥିଲେ କେନ୍ କେନ୍ କଲର ମିଶେଇକି ସେ କଲର୍ଟା ବନେଇ ପାର୍ମା ଇଏ ସବୁ ଜ୍ଞାନ ଯାକ ଆମେ ସେ ଆମ୍କୁ ଦଉଥିଲେ ମୁୁଇଁ ଆମର୍ ଗାଁରେ ଥିଲା ବେଲେ ଦୁଇ ବରଷ ପଡ଼ିଛେ ସେ ସାନ ତାହାରୁ ଆସିଲା ବଲେ ମୁଇଁ ଏହାଦେ ନିଜେ ଚିତ୍ରାଙ୍କନ କର୍ସି ଆଉ ସାର୍ ଆମ୍ରଟା ଭଲ୍ ବି ହଉଛେ ସାର୍ଙ୍କର ଆଶୀର୍ବାଦରୁ ସବୁ ଠିକ୍ ହେଲା ଆଉ ଯେନ୍ କ୍ଲାସ୍ରେ ଯାଉଥିଲେ ସେନ୍ ପୁରା ସବେ ଆମ ଶାନ୍ତି ଶୃଙ୍ଖଳା ସହିତ କ୍ଲାସ୍ କରୁଥିଲେ ସାର୍କୁ ବି ଯେନ୍ଟା ପଚାରାଲେ କହିଦଉଥିଲେ କେଇଁଟା ମନା ନାଇଁ କରୁଥାଇ ଆଉ ଆମକୁଠି ବହୁତ ଭଲସେ ପଢ଼ାଉଥିଲେ ସେ ଆଉ କଲର୍ ଫଲର୍ ବି ଆଣିଦଉଥିଲେ କେବେ କେନ୍ତା ଯେବେ ଫଙ୍କ୍ସନ୍ ପାତି ହଉଥିଲା ସେଟା ଆମର ଇଣ୍ଟିଚ୍ୟୁସନ୍ ତରଫରୁ ଆମକୁ ଦିଆଯାଉଥିଲା ପେନସିଲ୍ କଲର୍ ବକ୍ସ ଆଉ ଡ୍ରଇଂ ସିଟ୍ ମାନେ